ହଁ ଆମେ ଇଲେକ୍ଟ୍ରିକାଲ୍ ବିଷୟ ଜାଣୁଛି ଯେମିତିକି ଛିଡ଼ା ତାର ପଡ଼ିଥିଲେ ତା' ଉପରେ ଓଦା କପଡ଼ା ରଖିଦେଲେ ତାକୁ ଛୁଇଁଦେଲେ କରେଣ୍ଟ ମାରିବ ଆଉ ସେଗୁଡ଼ିକ ଏବଂ ସେମାନଙ୍କୁ ସବୁଠାରୁ ଦୂରେ ରଖିବା ପାଇଁ ଯେମିତି ବ୍ଲାକ୍ ଟେପ୍ ମାରିଦେଲେ ଟେପ୍ ମାରିଦେଲେ କିଏ ଛୁଇଁଲେ ବି କରେଣ୍ଟ ମାରିବ ନାଇଁ ଆଉ ସେମିତି ଉପରେ ରଖିଦେଲେ କରେଣ୍ଟ ମାରିବ ନାହିଁ ସେଟାକୁ ଶୁଖିଲା କପଡ଼ା ଦେଇକିରି ଢାଙ୍କିଦେଲେ କରେଣ୍ଟ ମାରିବ ନାହିଁ